ଆମର ଏଠି ଗାଁର ଉନ୍ନତି ପାଇଁ ଆମର ଡ୍ରେନ୍ ସିଷ୍ଟମ୍ ପୁରା ଓକେ ଅଛି ପ୍ରତ୍ୟେକ ଗଳିକନ୍ଦିରେ ଇଲେକ୍ଟ୍ରିକ୍ ଲାଇଟ୍ ସୁବିଧା ଅଛି ତେଣୁ ଲୋକମାନଙ୍କ ଯିବା ଆସିବା ପାଇଁ ସବୁଠି ପକ୍କା ରାସ୍ତା ହେଇଥିଲା ଯେଉଁଠି ବର୍ତ୍ତମାନ ନହେଇଥିଲା ଏବେ ଯେଉଁ ସିମେଣ୍ଟ ଇଟ୍ଟାର ରାସ୍ତା ସବୁଆଡ଼େ ହେଇଯାଇଛି ତେଣୁ ଆମ ଗାଁର ଉନ୍ନତିକରଣ ପାଇଁ ଲୋକମାନେ ବହୁତ ସଚେତନ ତେଣୁ ଏଠି ଅଳିଆ ସଫା କରିବାପାଇଁ ଆସୁଛନ୍ତି ବି ମାନେ ଗାଡ଼ି ଆସୁଛି ଅଳିଆ ଆବର୍ଜନା ନେଇଯାଉଛି ଏବଂ ଘର ଘର ବୁଲିକି ଗାଡ଼ି ବି ଆସୁଛି ନେବାପାଇଁ ତେଣୁ ଆମର ସବୁପ୍ରକାର ସୁବିଧା ଅଛି ଏତେ କିଛି ପ୍ରୋବ୍ଲେମ୍ ନାଇ ଆମେମାନେ ଅଛୁ ପ୍ରତ୍ୟେକ ମାସ ମାସରେ ଆମେ ଚେକିଙ୍ଗ୍ କରିବାକୁ ଯାଉଛୁ କେଉଁଠି କଣ ଆସୁବିଧା ସୁବିଧା ରହିଲା ଆଉ କିଛିଟା ପୋଖରୀ ଫୋଖରୀ ଅଛି ଯେଉଁଟା କି ମାନେ ଆବର୍ଜନା ପୂର୍ଣ୍ଣ ଥିଲା ସେଗୁଡ଼ିକୁ ଆମେ ସଫା କରିକି ନାଳ ମାନେ ତା ର ଅଳିଆ ଆବର୍ଜନା ସଫା କରିକି ସେଠି ମାଛ ଚାଷ ପାଇଁ ପ୍ରସ୍ଛାହନ ରାଶି ଦିଆଯାଉଛି କିଛିି ଏଇ ଯେଉଁ ଏସ୍ ଏଚ୍ ଜି ଗୃପ୍ ଗୁଡ଼ାକ ନେଇକି ତା ଦେହରେ ମାଛ ଚାଷ କରିକି ସେମାନେ ଭଲ ପଇସା ଇନକମ୍ କରୁଛନ୍ତି ତେଣୁ ସେମାନଙ୍କର ସୁବିଧାପାଇଁ ତେଣୁ ଆପଣ କୁହନ୍ତୁ ଆପଣ କଣ ପାଇଁ ଆସିଛନ୍ତି କଣ କହିବାକୁ ଚାହୁଁଛନ୍ତି ନାଇ ଏଠି ଜଳ ସଚେତନର ସୁବିଧା ଆଦୌ ନାହିଁ ଯାହା ବର୍ଷରେ ଥରେ ଧାନ ଚାଷ କରାଯାଉଛି କିନ୍ତୁ ଆଉ କୌଣସି ଚାଷ କରାଯାଇ ପାରୁନି ଥରେ ଧାନ ଚାଷ ପରେ ଯଦି ଧାନ ଠିକ୍ ସମୟ ରେ ବର୍ଷା ନ ହେଉଛି ବି ଜଳସେଚନର ସୁବିଧା ନଥିବାରୁ ଫସଲ ବି ନଷ୍ଟ ହେଇଯାଉଛି ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଲୋକମାନଙ୍କର ପଇସା ମାନେ ଚାଷୀମାନେ ପଇସା ବିଲରେ ଫିଙ୍ଗିକି ଖର୍ଚ୍ଚ କରିକି ସେମାନେ ପଇସା ପାଇ ଫେରି ପାଇପାରୁ ନାହାନ୍ତି ତେଣୁ ଜଳସେଚନର ସବୁ ସୁବିଧା ସମ୍ପୂର୍ଣ୍ଣ ଏଠି ନାହିଁ ଏଇଟା ଏନ୍ ଏ ସି ଯେହେତୁ ଏଠି କାଳିଆ ଯୋଜନା କିମ୍ବା ବଳିଆ ଯୋଜନାର ସୁବିଧା ନାହିଁ ତେଣୁ ଯେଉଁଟା ରୁରାଲ୍ ଏରିଆ ଯେଉଁଟା ଲୋକାଲ୍ ଏରିଆରେ ଲୋକମାନେ ପଞ୍ଚାୟତ ଏରିଆରେ ଲୋକମାନେ ପାଉଛନ୍ତି ଏଇଟା ଯେହେତୁ ଏନ୍ ଏ ସି ଏଠି ଲୋକମାନଙ୍କର ସେ ସୁବିଧା ବି ନାହିଁ ହଁ ବହୁତ ସରକାରଙ୍କୁ ନିବେଦନ କରାଯାଉଛି ବାରମ୍ବାର ଆପ୍ଲିକେସନ୍ ଦିଆଯାଉଛି ଏନ୍ ଏ ସି ରେ ଦିଆଯାଉଛି କଲେକ୍ଟର ପାଖରେ ଦିଆଯାଉଛି କିନ୍ତୁ ସେ ପ୍ରକାର ଏ ପର୍ଯ୍ୟନ୍ତ କୌଣସି ସୁବିଧା ହୋଇନାହିଁ ବର୍ତ୍ତମାନ ଗୋଟେ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି ଯେଉଁଟା କି ଆମର କେନାଲ୍ କରାଯାଉଛି ତେଣୁ ଯେଉଁ ଏରିଆ ଦେଇକି ସେ କେନାଲ୍ ଯିବ ସେ ଏରିଆର ଲୋକ କିଛି ଉପକୃତ ହେବେ ନାଇ ସେମିତି କିଛି ନାଇ ଯେହେତୁ ଏ ଏରିଆରେ ଜଳ ସେଚନର ସୁବିଧା ନାହିଁ ଆଉ ଅକ୍ଟୋବର ମାସ ପରଠୁ ବର୍ଷାର ଅଭାବ ଦେଖାଯାଉଛି ତେଣୁ ମାଟି ଫାଟି ଯାଉଛି ଯେଉଁଟା ପାଇଁ ମିଲେଟ୍ର ଚାଷ କୌଣସି ଡ଼ାଲି ଜାତୀୟ ଫସଲ ଚାଷ ହେଇପାରୁନାହିଁ ତେଣୁ ଯଦି ପାଣିର ସୁବିଧା ହୁଅନ୍ତା ତାହେଲେ ଲୋକମାନେ ଡାଲି ଜାତୀୟ ଫସଲ ଚାଷ କରିପାରନ୍ତେ ପନିପରିବା ଚାଷ କରନ୍ତେ ଉନ୍ନତ ମାନର ଚାଷ କରିକି ସେମାନେ ଦୁଇ ପଇସା କମାନ୍ତେ ନିଜ ପରିବାର ବି ପୋଷଣ କରିପାରନ୍ତେ ପୋଖରୀର ଜଳ ସେଚନ ମାନେ ଏତେ ଇଏ ନୁହେଁ ଯଦି ଆମର ପ୍ରତ୍ୟେକ ଦଶ ଏକର କୋଡ଼ିଏ ଏକର ଏରିଆରେ ଆମର ବୋରିଙ୍ଗ୍ କରିକି ଜଳସେଚନ କରାଯାଇପାରନ୍ତା ତାହେଲେ ବହୁତ ଉନ୍ନତି ହୁଅନ୍ତା ତା ପାଇଁ ଯଦି ସରକାର କୌଣସି ପ୍ରକଳ୍ପ କରନ୍ତା ତାହେଲେ ଆମକୁ ସୁବିଧାଜନକ ହୁଅନ୍ତା ଆଉ ଯେଉଁ ଯେଉଁ ଜାଗାରେ ପାହାଡ଼ ପାଣି ଜମା କରିକି ଆମର ଯେଉଁ କରାଯାଆନ୍ତା ବି ସେ ଏରିଆ ବି ବହୁତ ଡେଭଲପ୍ ହୁଅନ୍ତା କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସେମିତି କିଛି ସୁବିଧା ସୁଯୋଗ ନାହିଁ ଯାହାପାଇଁକି କୌଣସି ଚାଷ ଧାନ ଚାଷ ବ୍ୟତୀତ ଏଠି ଅନ୍ୟ କୌଣସି ଚାଷ କରାଯାଇ ପାରୁନାହିଁ